ଓଡ଼ିଆ ଭାଷା ଓଡ଼ିଆ ଭାଷା ଆମ ଓଡ଼ିଶାରେ ସବୁଠୁ ପ୍ରିୟ ଭାଷା କାହିଁକି ନା ଆମେ ଓଡ଼ିଶାରେ ଯେଉଁଠୁ ବି ଯାଉନା କାହିଁକି ସେ ଭାଷାଟା ସମସ୍ତେ ବୁଝୁଛନ୍ତି କହୁଛନ୍ତି ଆଉ ସବୁଠୁ ବଡ଼ କଥା ଜଣେ ମନ ଦୁଃଖ ଲୋକ ପାଖରେ କିମ୍ବା ଟେନସନ୍ ତାଙ୍କର କିଛି ଥିବ କିଏ ବି ହେଉନା କାହିଁକି ଆମେ ଜୟ ଜଗନ୍ନାଥ କହିଲେ ଆମ ମନକୁ ଟିକେ ହାଲୁକା ଲାଗୁଛି ବହୁତ ଆନନ୍ଦ ଲାଗୁଛି ବହୁତ ଖୁସି ଲାଗୁଛି ଏବଂ ଏହି ଯେଉଁ ଓଡ଼ିଆ ଭାଷାଟା ଆମ ଓଡ଼ିଶାରେ ଚାଲୁଛି ସମସ୍ତେ ସେଇଟା ବୁଝି ପାରୁଛନ୍ତି କେଉଁଠି ଗଲେ ପଚାରିଲେ କିଛି ଠିକଣା ହେଉ ବା କିଛି କେଉଁ ଜାଗା ଫାଗା ହେଉ କି ଯାହା କିଛି ହେଉ ଓଡ଼ିଆରେ କହିଲେ ସମସ୍ତେ କହି ପାରୁଛନ୍ତି ଆଗର ଲୋକମାନେ ଯେଉଁମାନେ ବେଶୀ ପଢ଼ାପଢ଼ି କରିନାହାନ୍ତି ସେମାନେ ଓଡ଼ିଆ କହିଲେ ବୁଝୁଛନ୍ତି ଏବେ ଗୁଗୁଲ୍ରେ ଯେଉଁ ଲାଙ୍ଗୁଏଜ୍ଟା ହିନ୍ଦୀ ଅଛି ଇଂଲିଶ୍ ଅଛି ଚାଇନିଜ୍ ଜାପାନିଜ୍ ବହୁତ ପ୍ରକାର ଅଛି ସେଇଠି ଯଦି ଆମେ ଓଡ଼ିଆରେ ହେଇଥାନ୍ତା ଅପସନ୍ ହେଲେ ଆମର କାର୍ଯ୍ୟକ୍ରମ ବହୁତ ସହଜରେ ହେଇଥାନ୍ତା ଆମେ ବି ସବୁକିଛି ବୁଝିଥାନ୍ତୁ ଯେହେତୁ ସମସ୍ତେ ତ ଆଉ ଇଂରାଜୀ ବୁଝୁନାହାନ୍ତି କି ପଢ଼ି ପାରୁନାହାନ୍ତି ହଁ ଯଦି ଓଡ଼ିଆ ଅପସନ୍ଟା ଥାଆନ୍ତା ହେଲେ ଆମକୁ ବି ଓଡ଼ିଶା ବାସୀମାନଙ୍କୁ ସମସ୍ତଙ୍କୁ ଖୁସି ଲାଗିଥାନ୍ତା ଯେ ଆମର ସେ ଗୁଗଲ୍ରୁ ବି ଭଲ ଭାବରେ ସବୁ କିଛି କାମ ଆମର ଯେଉଁ ଇଣ୍ଟରନେଟ୍ କାମ ଯାକ ଅଛି ସେଇଟା ଆମେ ଭଲ ଭାବରେ ବୁଝିକି କରିପାରି ଥାନ୍ତୁ ଆଉ ଯୁଆଡ଼େ ଗଲେ ବି ଆମର ଓଡ଼ିଆ ଭାଇମାନେ ସମସ୍ତେ ଅଛନ୍ତି ଭାଷା ନାହିଁ ତାଙ୍କେମାନେ ବି କାହାର କିଛି ଅସୁବିଧା ହେଲେ ସମସ୍ତେ ମିଶିକି ସାହାଯ୍ୟ କରୁଛନ୍ତି ଅସୁବିଧା ଲୋକମାନଙ୍କୁ ସବୁ ପ୍ରକାରର ସବୁ ଅବସ୍ଥାରେ ସାହାଯ୍ୟ ମିଳୁଛି ଯଦି ଓଡ଼ିଆ ଭାଷାଟା ମୋ ହିସାବରେ ଗୁଗଲ୍ରେ ଯଦି ଅପସନ୍ ଦିଆଯାଏ ହେଲେ ଅନଲାଇନ୍ କାମଗୁଡ଼ାକ ସବୁ ଭଲ ଭାବରେ ହେବ

ସମସ୍ତେ ଓଡ଼ିଆ ଯାହା ହେଲେ ବି କହି ପାରୁଛନ୍ତି ବୁଝୁଛନ୍ତି ଇଂରାଜୀଟା ଏତେ ଲୋକମାନଙ୍କର ଅସୁବିଧା ଥିବାରୁ କିଛି ଘର ସମସ୍ୟା ଥିବାରୁ ପଢ଼ି ପାରୁନାହାନ୍ତି ସେଇଟା ଆମ ଇଏର ଭାଷା ନାହିଁ ଓଡ଼ିଆଟା ହେଲା ବର୍ତ୍ତମାନ କହିବାକୁ ଗଲେ ଆମର ଓଡ଼ିଶାରେ ସେଇଟା ହିଁ ମାତୃଭାଷା ସେହି ହିସାବରେ ଓଡ଼ିଆ ଭାଷା ଥିଲେ ଆମେ ସବୁକିଛି ବଜାୟ ରଖିପାରିବୁ ସବୁକିଛି କାମ ସହଜରେ କରିପାରିବୁ ଜୟ ଜଗନ୍ନାଥ